ଓଡ଼ିଶାର ଭୁବନେଶ୍ୱର ପବ୍ ଆଉ କ୍ଲବ୍ ମାନଙ୍କର ବହୁତ ଫାଇଦା ଅଛି ସେଠି କ୍ଲବ୍ ମାନଙ୍କରେ ରାତିରେ ଜିରୋ ନାଇଟ୍ ରେ ମାନେ ନାଚ ଗୀତ ସବୁ କରାଯାଏ ଏବଂ ବହୁତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ରହେ ସେଇଠି କ୍ଲବ୍ରେ ବହୁତ ଭଲ ଲାଗେ ଆଉ ତା'ପରେ କଟକରେ ମାନେ କଟକ କ୍ଳବ୍ ଆଉ ଇଏ କଟକ କ୍ଲବ୍ ୟୁନିୟନ୍ କ୍ଲବ୍ ଏଠିସବୁ ଜିରୋ ନାଇଟ୍ ପ୍ରୋଗ୍ରାମ୍ କରାଯାଏ ନାଚ ଗୀତ ଆଉ ଖାଇବା ପିଇବା ସବୁ ରହିଥାଏ ସେଥିରେ ଏଞ୍ଜୟ କରି ବୁଢ଼ାଠୁ ଲେଡ଼ିଜ୍ ବି ସମସ୍ତେ ଏଞ୍ଜୟ କରି ବହୁତ ଭଲ ଲାଗେ ଏଇ ସବୁ ଜାଗା ଆଉ ଅପେରା ଅପେରା ଯାତ୍ରା ମାନେ ପଡ଼େ ଯେଉଁ ବହୁତ ଭଲ ଲାଗେ ଗୌରୀ ଗଣନାଟ୍ୟ ଆଉ ଏଇସବୁ ଯାତ୍ରା ପାର୍ଟି ଆମେ ଟିକେଟ୍ କରି ଦେଖୁ ବହୁତ ଏଞ୍ଜୟ କରୁ ମଧ୍ୟ ଏଇସବୁ ପ୍ରକାରର ଆମର ଭାବ ଇଏ ରହିଛି ଆଉ